ସନ୍ତରଣ ପ୍ରତିଯୋଗିତା ପୂର୍ବରୁ ଡ଼ର ଆଉ ନର୍ଭସନେସ୍ ଏହାକୁ ମୋତେ ଦୂର କରିବାକୁ ହେବ ତାହା କି କରିରି ମାନେ ମୋତେ ମୋର ପ୍ରାକ୍ଟିସ୍କୁ ବଜାଇ ରଖିବାକୁ ହେବ ଆଉ ସେଇ କଥା ମୋତେ ସବୁବେଳେ ଚିନ୍ତା କରିବାକୁ ହେବ କି ମୁଁ କେମିତି ଏହି ପ୍ରତିଯୋଗିତାରୁ ମୁଁ ଫାର୍ଷ୍ଟ ହୋଇପାରିବି ଏ ପ୍ରତିଯୋଗିତାରୁ ମୁଁ ଯେପରିକି ବିଜୟ ହାସଲ କରିପାରିବି ଏ ଚିନ୍ତାଧାରା ଏହି ମନୋବଳ ପ୍ରତି ମୁହୂର୍ତ୍ତରେ ମୋ ମନରେ ରଖିବା ନିହାତି ଦରକାର ସେ ସେଥିରେ ହିଁ ଡ଼ର ଆଉ ନର୍ଭସନେସ୍ ଆପେ ଆପେ ଚାଲି ଯାଇଥାଏ କାହିଁକିନା ମୋର ଲକ୍ଷ୍ୟ ଯେମିତି ହେଲେ ମଧ୍ୟ ମୁଁ ଫାର୍ଷ୍ଟ ପ୍ରାଇଜ୍ ପାଇବାର ଅଛି

ଏଥିରେ ଏଇ ପ୍ରତିଯୋଗିତାରେ ଯଦି ମୁଁ କେବେ ଅଂଶଗ୍ରହଣ କରିନଥାଏ ତେବେ ମୁଁ ସେଇଥିପାଇଁ ଅଂଶଗ୍ରହଣ କରିବାକୁ ମୁଁ ଇଚ୍ଛା ପ୍ରକାଶ କରିବାକୁ ହେବ କାହିଁକିନା ମୋର ପ୍ରତିଭାକୁ ମୁଁ ପ୍ରକାଶ କରିବା ମୋର କର୍ତ୍ତବ୍ୟ ଅଟେ ଆଉ ମୋ ଟ୍ୟାଲେଣ୍ଟକୁ ଦେଖେଇବା ମୋର କର୍ତ୍ତବ୍ୟ ଅଟେ ଯାହାକି ଲୋକ ମୋ ଟ୍ୟାଲେଣ୍ଟକୁ ଦେଖିବା ଆବଶ୍ୟକ ଆଉ ସେ ଟ୍ୟାଲେଣ୍ଟର ପୁରସ୍କାର ମୋତେ ପାଇବା ନିହାତି ଦରକାର ଅଛି